ହଁ ହେଲୋ ନମସ୍କାର ମ୍ୟାଡମ୍ କିଏ କହୁଥିଲେ ଆଜ୍ଞା ହଁ ମୁଁ ଡ୍ୟାନ୍ସ୍ ଟିଚର୍ କ'ଣ ଆଉ ଠିକ୍ ଅଛି ମ୍ୟାଡମ୍ ଆପଣ ପରିଚୟ ଦିଅନ୍ତୁ କେଉଁଠୁ କହୁଥିଲେ ଟିକେ କୁହନ୍ତୁ କେଉଁ ଜାଗାରୁ କୋଉ ସାହି କି କୋଉ ଗଳି ଟିକେ କଇଦେବେ ଆଜ୍ଞା କେତେଟା କେତେ ପିଲା ଶିଖିବେ ସେମାନେ କେମତି ସିଙ୍ଗଲ୍ ଶିଖିବେ ନା ଗ୍ରୁପ୍ ୱାଇଜ୍ ଶିଖିବେ ଆଉ କୋଉଟା ଆପଣ କୁହନ୍ତୁ

କେବେ ଅଛି ମ୍ୟାଡମ୍ ପୋଗ୍ରାମ୍ ଆଉ ଗୋଟେ କଥା ସେମାନେ ଟାଇମ୍ ଦେଇପାରିବେ କୋଉ ଟାଇମ୍ରେ ମୋତେ ଟାଇମ୍ ଦେବେ

ଠିକ୍ ଅଛି ନାଇଁ ମୋର ଶିଖିବାର ଅଛି ଏଠି କିନ୍ତୁ ମୋର ବି ନେବାର ଗୋଟେ ରୋଲ୍ ଅଛି ଫିସ୍ଟା ବି ଟିକେ ଶୁଣି ନିଅନ୍ତୁ ଆଉ ପାଞ୍ଚ ଟଙ୍କିଆ ଲେଖା ଗୋଟେ ପିଲାକୁ ପଡ଼ିବ ଆପଣ ଯଦି ରାଜି ଅଛନ୍ତି ତ ମୋତେ ଆଉ ଥରେ କଲ୍ କରନ୍ତୁ ଆପଣ ସମସ୍ତେ କଥା ହୋଇଯିବେ କଥା ହେଲା ପରେ ମୋତେ ହଁ ହଁ ଠିକ୍ ଅଛି ଆପଣ ଟିକେ ବୁଝିକି କହିଦିଅନ୍ତୁ ମୁଁ ତାଙ୍କୁ କହିଲି ମୁଁ ଶିଖାଇବି କିନ୍ତୁ ହେଲା ଆଉ ଆପଣ ବୁଝିଲେ ଯାହା ମୋତେ କଲ୍ କରିବେ ମୁଁ ସବୁ ପ୍ରକାର ନାଚ ଶିଖାଏ ଆପଣ ଯଦି ଚାହିଁବେ ସବୁ ବି ଶିଖେଇପାରିବି ଠିକ୍ ଅଛି ଆଜି କଥା ହୁଅନ୍ତୁ ହଉ ରଖୁଛି ମ୍ୟାଡମ୍ ନମସ୍କାର